ଛାତ୍ରଛାତ୍ରୀଙ୍କ ପାଇଁ ଋଣ ବ୍ୟବସ୍ଥା ଉପଲବ୍ଧ ଅଛି ସାଧାରଣତଃ ସ୍ନାତୋକୋତ୍ତର ପାସ କରିସାରିଲା ପରେ ଆପଣ ଯଦି କୌଣସି ଟେକ୍ନିକାଲ ଲାଇନରେ ପଢ଼ିବାକୁ ଚାହୁଁଛନ୍ତି ସେଥିପାଇଁ ବ୍ୟାଙ୍କ ଆପଣମାନଙ୍କୁ ଋଣ ଦେଇଥାଏ ଯେଉଁଟାକି ଆମର ଅଧ୍ୟୟନ ଋଣ କୁହାଯାଏ ଆଉ ବୃତ୍ତି ସାଧାରଣତଃ ପଞ୍ଚମ କ୍ଲାସରୁ ଆମର ଆରମ୍ଭ ହୋଇଯାଇଥାଏ ଯେଉଁମାନେ ଭଲ ପାଠ ପଢ଼ନ୍ତି ଅଧିକ ନମ୍ବର ରଖନ୍ତି ବ୍ଲକସ୍ତରୀୟ ହେଉ ଜିଲ୍ଲାସ୍ତରୀୟ ହେଉ ସେମାନେ ସ୍କୁଲସ୍ତରୀୟ ହେଉ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରନ୍ତି ସେମାନଙ୍କୁ ମଧ୍ୟ ବୃତ୍ତି ମିଳେ ଅଧ୍ୟୟନ ଋଣ ବହୁତ ଗୁଡ଼େ ବ୍ୟାଙ୍କ ଦେଉଛନ୍ତି ଯେଉଁଥିପାଇଁ ପିଲାମାନେ ଚାକିରି କରିସାରିଲା ପରେ ସେମାନଙ୍କୁ ସୁଝନ୍ତି କି ଏଭଳି ମଧ୍ୟ ଭାବରେ ପିଲାମାନେ ନିଜର କ୍ୟାରିଅର ଗଢ଼ିପାରିଛନ୍ତି